ହଁ ହ୍ୟାଲୋ ମୁଁ ଶକ୍ତିମୟି ମିଶ୍ର କହୁଥିଲି ଆପଣ କିଏ କହୁଥିଲେ କି ହଁ ସାର୍ ପ୍ରଣାମ ମ୍ୟାମ୍ ପ୍ରଣାମ କୁହନ୍ତୁ ନାଇଁ ମୁଁ କହୁଥିଲି କଲେଜ୍ରେ କେବେଠୁ ଜଏନ୍ ଷ୍ଟାର୍ଟ ହେବ ସେଇଟା ପଚାରିବା ପାଇଁ କଲ୍ କରିଥିଲି ହଁ ହ୍ୟାଲୋ ଆଜ୍ଞା ଆଉ କେବେଠୁ ମୁଁ ଯାଇକି ଜଏନ୍ ହେବି

ମତେ ଫୋନ୍ କଲ୍ ଆସିବ ନା କଲେଜ୍ରୁ ଆଉ ସବୁ କଲେଜ୍ରେ ସବୁ ସୁବିଧା ଭଲ ନା ହଷ୍ଟେଲ୍ରେ ସବୁ ସୁବିଧା ଅଛି ପାଣି ସବୁ ମାନେ ପାଣି ଠିକ୍ଠାକ୍ ଆସୁଛି ତ ଆଉ କରେଣ୍ଟ୍ ଠିକ୍ରେ ଆସୁଛି ତ ଆଉ ୱାଡ଼େନ୍ ମାନେ ସମସ୍ତେ ଭଲସେ ଅଛନ୍ତି ତ ମାନେ ଆଉ ଖାଇବା ପିବା ସେଇଠି କେମିତି ଆଉ ଖାଇବା ପିବା ସବୁ ମସଲା ମସଲି କିଛି ଏତେ ନାହିଁ ତ ମାନେ ତେଲ ମସଲା ଆଉ ଆମର ପ୍ରିନ୍ସିପ୍ଯାଲ୍ ମାନେ ସାର୍ ଭଲ ତ ସାର୍ ଟିଚର୍ ସବୁ ଭଲ ତ ଆଜ୍ଞା ଆଉ ପାଠପଢ଼ା କେମିତି ସେଇଠି ଆଜ୍ଞା ଆଜ୍ଞା